ହ୍ୟାଲୋ ଭାଇ ନମସ୍କାର ମୁଁ ସୁସ୍ମିତା ପ୍ରଧାନ କହୁଥିଲି ରାଜନଗଡ଼ ନୂଆ ଗାଁ'ରୁ ଆଜ୍ଞା ମୁଁ ଆପଣଙ୍କୁ ଏଥିପାଇଁ କଲ୍ କରିଥିଲି ଯେ ମୋର ବାବା ଓ ମାମା ଭୁବନେଶ୍ୱରରେ ରହୁଛନ୍ତି ଆଜ୍ଞା ସେ ଏବେ ତାଙ୍କର ଜନ୍ମ ସ୍ଥାନ ମାନେ ଆମ ଗ୍ରାମକୁ ଆସିବାକୁ ଚାହୁଁଛନ୍ତି ତେଣୁ ଆପଣ ଯାଇ ତାଙ୍କୁ ଭୁବନେଶ୍ୱରର ରାଜମହଲ ଛକରୁ ଆଣି ଆମର ଗ୍ରାମ ଆମ ରାଜନଗଡ଼ ନୂଆଗାଁ'ରେ ପହଁଞ୍ଚେଇ ଦେବେ ଆଜ୍ଞା ଆପଣଙ୍କର ଗାଡ଼ି ଭଡ଼ା କେତେ ହେବ ଆପଣ କହିଲେ ମୁଁ ଆପଣଙ୍କୁ ଦେଇଦେବି

ମୋ ବାବା ମାମାଙ୍କୁ ଆଣିକି ଛାଡ଼ି ଦେବେ ଆମ ଗାଁ'ରେ ହଁ ମୁଁ ଏବେ ରଖୁଛି